ହ୍ୟାଲୋ ସୁଜି କମ୍ପାନୀରୁ କହୁଛନ୍ତି କି ଆଜ୍ଞା ମୁଁ ପଦ୍ମଲୋଚନ ମହନ୍ତ କହୁଛି ଆପଣଙ୍କୁ ଏକ ତାରିକ ଦିନ ଯେଉଁ ବିରିୟାନୀ ଗୋଟେ ଅର୍ଡ଼ର୍ ଦେଇଥିଲି ସେ ବିରିୟାନୀ ଆଜ୍ଞା ଠିକ୍ ଟାଇମ୍ରେ ପହଞ୍ଚି ପାରିଲାନି ଯେଉଁ ଟାଇମ୍ରେ ପହଞ୍ଚିବା କଥା ତା'ର ଘଣ୍ଟାକ ପରେ ପହଁଚିଲା ସେତବେଳୁକୁ ଆଉ ଭୋକ ଟାଇମ୍ରେ ସାର୍ ମୁଁ ଅର୍ଡ଼ର୍ ଅଲଗା ଜାଗାରୁ ଆଣିକି ଖାଇଦେଲି ତେଣୁ ଆପଣଙ୍କର ଏ ବିଷୟରେ କିଛି ସମାଧାନ କରିବା ପାଇଁ ଟିକେ ସେ ସର୍ଭିସ୍ ପିଲାମାନଙ୍କୁ କୁହନ୍ତୁ ଯେ ଅର୍ଡ଼ର୍ଟା ଟାଇମଲି ଯେମିତି ମୋତେ ମିଳିବା ଦରକାର ସିଏ ରୋଷେଇରେ କିଚେନ୍ରେ ବି ସେପ୍ମାନଙ୍କୁ କୁହନ୍ତୁ ଠିକ୍ ଆଇଟମ୍ ଯେମିତି ଭଲ ଭାବରେ ଅର୍ଡ଼ର୍ କରନ୍ତେ ଅର୍ଡ଼ର୍ ଠିକ୍ ଜିନିଷ ବନାଇଲେ ଆହୁରି ଗରାଖ ଦୁଇଟା ବଢ଼ିବେ ଯାହା ଫଳରେ ମୁଁ ବି ଖୁସି ହେବି ତେଣୁ ଟାଇମଲି ଆପଣ ଯୋଗାଯୋଗ କରନ୍ତୁ